ଆମ ବ୍ରହ୍ମାଣ୍ଡରେ ବହୁତ ଗୁଡ଼ିଏ ରହସ୍ୟ ଲୁଚିକରି ରହିଛି ଆକାଶରେ ତାରା ସୂର୍ଯ୍ୟ ଗ୍ରହ ନକ୍ଷତ୍ର ଉଲ୍କା ବାୟୁ ବାମନଗ୍ରହ ସପ୍ତର୍ଷିମଣ୍ଡଳ ଏଗୁଡ଼ିକ ମଧ୍ୟରେ ବହୁତ ଗୁଡ଼ିଏ ଆକର୍ଷଣୀୟ ଜିନିଷ ଅଛି ମତେ ସବୁଠାରୁ ସୂର୍ଯ୍ୟ ଚାରି ପଟେ ପୃଥିବୀ ଘୂରିବାଟା ଆଶ୍ଚର୍ଯ୍ୟ ଲାଗେ ସୂର୍ଯ୍ୟ ଚାରି ପଟେ ଘୂରିବାବେଲେ ବହୁତ ଗୁଡ଼ିଏ ଋତୁର ପରିବର୍ତ୍ତନ ହୋଇଥାଏ ଖରା ବର୍ଷା ଶୀତ ଆଉ ସୂର୍ଯ୍ୟକିରଣଟା ପୃଥିବୀ ଉପରେ ପଡ଼ିବାର ଲାଗି ଆଠ୍ ମିନିଟ୍ ସମୟ ଲାଗ୍ସି ଏହିସବୁ କଥା ମତେ ବିଚିତ୍ର ଲାଗ୍ସି